ହଁ ଆମ ରୋଷେଇ ଘରେ ହାଣ୍ଡି ଡ଼େଚ୍କି ଥାଲା ଗିଲାସ୍

ଖୁନ୍ତି ହତା ବାଲ୍ଟି ସବୁ ଅଛି ତ କୋଉ କୋଉ ଜିନିଷ କୋଉ କୋଉ ବ୍ୟବହାର ଜିନିଷ କୋଉ କୋଉ କାମରେ ଲାଗେ ଆମର ନିହାତି ହାଣ୍ଡିରେ ଭାତ ହୁଏ ଭାତ ରୋଷେଇ କରାଯାଏ କଢ଼େଇରେ ତରକାରୀ ଜିନିଷ କରାଯାଏ ଗିଲାସରେ ପାଣି ଖୁଆଯାଏ ହାତାରେ ତରକାରୀ ବାଣ୍ଟାଯାଏ ଖୁନ୍ତିରେ ତରକାରୀ ଘଣ୍ଟାଯାଏ ଚାମୁଚାରେ ଏଇ ସବ୍ଜି ଲୁଣଫୁଣା ଉଠାଯାଏ କି କିଛି କୌଣସି ଟିଫିନ୍ ଖୁଆଯାଏ ଖାଦ୍ୟ ଟିଫିନ୍ ତ ସରି ଜଳଖିଆ ଖୁଆଯାଏ ସେତେବେଳେ ଚାମଚ୍ ବ୍ୟବହାର କରାଯାଏ ଗରିଆରେ ପାଣି ବୁହାଯାଏ ବାଲ୍ଟିରେ ପାଣି ବୁହାଯାଏ ଏସବୁ ନା ନା ପ୍ରକାର ରୋଷେଇ କରେ ବ୍ୟବହାର କରାଯାଏ ଥାଳିରେ ଭାତ ଖୁଆଯାଏ ଢାଙ୍କଣି ଅଛି ସେ ଢାଙ୍କଣିରେ ଢ଼ଙ୍କା ହୁଏ ଏସବୁ ନାନା ପ୍ରକାର ଜିନିଷ ନାନା କାମ କାର୍ଯ୍ୟରେ ଲାଗେ ଏମିତି ବହୁତ ଜିନିଷ ଅଛି ବହୁତ କାର୍ଯ୍ୟ କରାଯାଏ ତ କିହିଲେ ତ ବହୁତ ଟାଇମ୍ ଲାଗିବ କହିଲେ ସରିବନି ଏହା ରୋଷେଇ କର୍ମର କାମ ସରେନା ସରିନି ହଉ ରହିଲି